ଭଉଣୀ ଆପଣ ଭଉଣୀ ଆପଣ ଫୁଲ ବିକାଳି କହୁଛନ୍ତି କି ଆମେ ଏଠି ଗଣେଶ ପୂଜା ହେଉଛି ଆପଣଙ୍କ ପାଖରେ ବହୁତ୍ ସାରା ଫୁଲ ଅଛି ଆମକୁ ଯୋଗେଇ ପାରିବେ ଆମେ ଡ଼େକୋରେସନ୍ ଟା ଫୁଲରେ କରିବୁ ତ ମୋର ଗୋଲାପ୍ ଫୁଲ ଦରକାର ଅଛି ସବୁ କଲର୍ ର ଗୋଲାପ୍ ଫୁଲର ସବୁ କଲର୍ ଦରକାର ଅଛି ଆଉ ମନ୍ଦାର କଇଁ ପଦ୍ମ ଟଗର ଗେଣ୍ଡୁ ଏଇସବୁ ଫୁଲ ଦରକାର ଅଛି ଆଉ ଗେଣ୍ଡୁର ଦି'ଟା ପ୍ରକାର ଦର୍ ଗେଣ୍ଡୁର ଦି'ଟା ପ୍ରକାର ଦରକାର ଅଛି ଗୋଲାପ୍ କେଜି କେତେ ଟଙ୍କା ହଜାରେ ଟଙ୍କା ଗେଣ୍ଡୁର ଆଠ୍ ଶହ ଆପଣ ଟିକେ ରେଟ୍ କମଉନାହାନ୍ତି ଆମର ଫ୍ରେଶ୍ ଦରକାର ଅଛି ଆପଣ ଆମକୁ ଠାକୁରଙ୍କ ପାଖରେ ଲାଗିବ ତ ଆପଣଙ୍କ ପାଖରେ ଫୋନ୍ ପେ ଅଛି ଆପଣଙ୍କର ହ୍ଵାଟ୍ସପ୍ ନମ୍ବର୍ ଏଇଟା ତ ଏଇଟାରେ ମୁଁ ଲିଷ୍ଟ୍ ପଠେଇଦେବି ଆପଣଙ୍କର ହୋମ୍ ଡ଼େଲିଭେରୀ ରଖିଛନ୍ତି ଆପଣଙ୍କ ପିଲାଙ୍କୁ କହିଦେବେ ସିଏ ଆସିକି ଦେଇଦେବେ ମୁଁ ପେମେଣ୍ଟ୍ କରିଦେବି ଆଉ ଯୋଉ ମୁଁ ନମ୍ବର୍ରେ ଏଇଥିରେ ଆଡ଼୍ରେସ୍ ପଠେଇଦେବି ଫୁଲରେ ଡ଼େକୋରେସନ୍ ପାଇଁ ପିଲା ଆପଣଙ୍କ ପାଖରେ ଅଛନ୍ତି କି ଆପଣ ସେମାନଙ୍କୁ ପଠେଇପାରିବେ ହଉ ସେମାନେ ଡ଼େକୋରେସନ୍ ପଇସା ନେବେ କେତେ ନେବେ ହଜାରେ ଟଙ୍କା ଟିକେ କମଉନାହାନ୍ତି ଠାକୁରଙ୍କ କାମଟା ଆପଣ ଟିକେ କମାନ୍ତୁ ହଉ ତାହେଲେ ଆମେ ଗୋଲାପ୍ ଫୁଲ ପାଞ୍ଚ ପ୍ରକାରର ନେବୁ ଆମେ ଛଅ କେଜି ନେବୁ ଛଅ କେଜି ନେବୁ ଗୋଲାପ୍ ଫୁଲର ଆଉ ଗେଣ୍ଡୁ ଫୁଲ ଦଶ କେଜି ଆଜ୍ଞା ହଉ ଠିକ୍ ଅଛି ମୁଁ ରଖୁଛି